ଆମେ ଗଛ ଲଗେଇବା ସମୟରେ ପଙ୍କୁଆ ମାଟି ବ୍ୟବହାର କରିଥାଉଁ ତାପରେ ଆମେ ସେହି ମାଟିରେ ଗଛଟିକୁ ଲଗେଇଥାଉଁ ଆମେ ବାରିରେ ସେହି ପଙ୍କୁଆ ମାଟିରେ ବାଇଗଣ ଟମାଟୋ ଆଳୁ କାକୁଡ଼ି ଝୁଡ଼ୁଙ୍ଗା ସାରୁ ଗଛ ଲଗେଇଥାଉ ଆମେ ଗଛଟିକୁ ଭଲ ଭାବରେ ବଢ଼ିବା ପାଇଁ ସାର ବ୍ୟବହାର କରିଥାଉଁ ସେହି ଗଛରେ ୟୁରିଆ ଏବଂ ଗ୍ରୁମର ସାର ବ୍ୟବହାର କରିଥାଉ ଯାହାଫଳରେକି ଗଛଟି ବଢ଼ିଥାଏ ଏବଂ ସେହି ଗଛରେ ଫୁଲଫଳ ଠାରୁ ଆରମ୍ଭ କରି ସମସ୍ତ ଦ୍ରବ୍ୟ ଗୁଡ଼ିକ ହୋଇଥାଏ ଯାହା ଫଳରେ କି ଆମେ ପରିବାରର ସମସ୍ତ ବ୍ୟକ୍ତି ସେହି ଫଳମୂଳକୁ ଖାଇଥାଉଁ ଏବଂ ଏହା ସହିତ ଆମେ ବଜାରରେ ମଧ୍ୟ ବିକ୍ରି କରିଥାଉଁ